ଛୋଟ ମୋର ଗାଁ ଟି ଭୂଗୋଳ ପୋଥି ପଛରେ ପଥେ ନ ଥାଉ ତାର ନାଁ ଟି ବାସ୍ତବରେ ଗାଁ ଯେତେ ଭଲ ସାଧାରଣତଃ ଦେଖିବାକୁ ଗଲେ ସେଠାରେ ବସବାସ କରୁଥିବା ଲୋକମାନେ ମଧ୍ୟ ସେତେ ଭଲ କିନ୍ତୁ ତାଙ୍କର ଗୋଟେ ଭୁଲ୍ ରହୁଛି କ'ଣ ସେମାନେ ସାଧାରଣତଃ ଲୋକମାନଙ୍କ କଥାରେ ବହୁତ ଶୀଘ୍ର ବିଶ୍ଵାସ କରି ଯାଆନ୍ତି ଯଦି ଆମେ ଦେଖିବା ଗାଁର ପରିବେଶ ଯେତେ ମନ ମୁଗ୍ଧକର ସେତେ ବିପଦଜନକ ମଧ୍ୟ ହେଇଥାଏ ଯେପରିକି ଆମେ ଦେଖିବା ବିଭିନ୍ନ ସମୟରେ ବର୍ଷାଋତୁ ହେଉ କି ଗ୍ରୀଷ୍ମଋତୁ ସେମାନେ ସାଧାରଣତଃ କ'ଣ କରନ୍ତି ନା ବାହାରେ ଶୁଆ ଉଠା ବସା କରନ୍ତି ତ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ପାରେ ହୋଇ ପାରନ୍ତି ଆମେ ଦେଖେ କଣ ସାଧାରଣତଃ ବହୁ ସମୟରେ ସେମାନେ ସାପ କାମୁଡ଼ାର ସମ୍ମୁଖୀନ ହୋଇଥାନ୍ତି ତ ଏହିଭଳି ପରିସ୍ଥିତିରେ ମୁଁ ସାଧାରଣତଃ ସେମାନଙ୍କୁ ଏହିଭଳି ଭାବରେ କହିବି ଯେ ସେମାନେ ସାଧାରଣତଃ ଗୁଣି ଗାରେଡ଼ି ପ୍ରତି ସେତେ ବିଶ୍ଵାସ ନ କରିକି ସେମାନେ ଡାକ୍ତରଙ୍କ ପରାମର୍ଶ ନେବେ ଏବଂ ତାପୂର୍ବରୁ କିଛି ଆମେ ପ୍ରାଥମିକ ଚିକିତ୍ସା ସେମାନଙ୍କୁ ନିଶ୍ଚିତ ଭାବରେ କହିବି ଯେପରିକି କୌଣସି ସ୍ଥାନରେ ଯଦି ସାପ କାମୁଡ଼େ ତେବେ ସେମାନେ ହଲ୍ଚଲ୍ ନ ହୋଇକି ତା ଉପରେ ସାଧାରଣତଃ କୌଣସି ଗୋଟିଏ ବସ୍ତ୍ର ଦ୍ଵାରା ତାକୁ ବାନ୍ଧିବେ କୌଣସି ସାଧାରଣତଃ ଆମେ ଯଦି ଦେଖିବା କୌଣସି ଦଉଡ଼ିରେ ସେମାନେ ବାନ୍ଧିବେ ନାହିଁ ତ କୌଣସି ବସ୍ତ୍ରରେ ହିଁ ତାକୁ ବାନ୍ଧିବେ ଏବଂ ତୁରନ୍ତ ସେମାନେ ସାଧାରଣତଃ କୌଣସି ଗୁଣି ଗାରେଡ଼ି ତଥା ଲୋକମାନଙ୍କର ବିଶ୍ଵାସକୁ ଭରସା ନ କରିକି ସେମାନେ ସିଧା ସଳଖ ଭାବରେ ଡକ୍ଟର୍ ଡାକ୍ତରଙ୍କ ସହିତ ପରାମର୍ଶ ନେବେ ଆଉ ଅନ୍ୟ କୌଣସି ପ୍ରତି ଯତ୍ନବାନ ହେବାପାଇଁ ସେମାନଙ୍କୁ ମୁଁ ନିଶ୍ଚିତ ଭାବରେ କହିବି ଆଉ ସେମାନେ ସାଧାରଣତଃ ଏହି ସମୟରେ କ'ଣ ହୁଏ ନା ଲୋକମାନେ ବିଶେଷ ଭାବରେ କ'ଣ ହୁଅନ୍ତି ନା ଡରିଯାନ୍ତି ସେମାନେ ନ ଡରିକି ଏଥିପ୍ରତି ଭୟ ନ କରିକି ସେମାନେ ଡାକ୍ତରଙ୍କର ଉପରେ ବିଶ୍ଵାସ ରଖିବେ କାରଣ ସେମାନେ ଯଦି ଡରିଯିବେ ତାଙ୍କର କ'ଣ ହେବ ନା ସାଧାରଣତଃ ତାଙ୍କର ବି ପି ବଢିଯିବ ଯାହା ଫଳରେ କି ଯେଉଁ ଆମର ସାପ କାମୁଡ଼ିଥିବ ତାର ବିଷ ମଧ୍ୟ ବହୁ ଭୟଙ୍କର ହୋଇଥାଏ ତ ସେମାନେ ଏଥିପ୍ରତି ଯତ୍ନବାନ ହେବା ଏକାନ୍ତ ଆବଶ୍ୟକ